କ୍ୟନ୍ଭାସ୍ ଜିନ୍ଦାଗି ଡ୍ରଇଂ ଡ୍ରଇଂ ପେପର୍ କାଟ୍ବ ଡ୍ରଇଂ ଯଦି ପେପର୍ରେ କାଟ୍ବ ବୋଇଲେ ପୁରା ଏକ ନମ୍ବର୍ ଦିସି ଦିଶ୍ବି ଆରୁ ଦୁସରା ଲୋକେ ଦେଖ୍ବ ବୋଇଲେ କିିନି ଏ ନମ୍ବର୍ ଦିଶ୍ ଯିବୁ ବୋଲ୍ସନ୍ ତ ତମେ କାଟ୍ବ ମୁଇଁ ତ ଜାନ୍ସି ଯେ କାଟି କାଟ୍ସି ବୋଇଲେ ମୁଇଁ କାଟ୍ସି ଯେତେ ଲଗେ କାଟିକୁ ଦେଖସି ଭି ଆର୍ ମୁଇଁ ମନେ ମନେ ଭି ବଲ୍ସି ଆଉ ଯଦି ଅଲଗା ଲୋକେ ଦେଖାମି କି ମୋର୍ ସାଙ୍ଗ ଗୁଟେ ଯଦି ଦେଖାମି ବୋଇଲେେ ହଇନ୍ ଦିଶୁ ଯିବ ବୋଲ୍ସି କ୍ୟାନ୍ଭାସ୍ ଠିକ୍ ଅଛେ ଆରୁ ତା'ର୍ ଚାର୍ଟ ପେପର୍ ଇନ୍ତା ପେପର୍ ତା'ର୍ ପେପର୍ ବି ଟିକେ ମୋଟା ଟିକେ ଅଛେ କିିଏ ତାର୍ ପଥରେ ବିଲ୍ ଅଛ ଏବଂ ଦିଶ୍ସି ଆର୍ ଡ୍ରଇଂ କାଟିଦେଲା ବୋଲେ ଏକ ନୂଆ ଦିଶ୍ସି ଆରୁ ରଙ୍ଗ୍ ଯଦି ରଚା ହବ ବ୍ଲୁ ଦେବ ହ୍ୱାଇଟ୍ ଦେବ ତାପରେ ନିଲି ରେଡ଼୍ ବ୍ଲାକ୍ ସବୁ କଲର୍ ଦେବ

ତା'ର ପେଣ୍ଟିଂ ଯେନ୍ ଆମେ କହିସୁ ପେଣ୍ଟିଂ ପେଣ୍ଟିଂ କର୍ବ ତମେ ବିକି ହେଲି ପାର୍ବ ଅରୁ ଏନ୍ ଦିଶୁ ଯେ ହେଇବ ତମେ ଅନ୍ କରି କାଟ୍ବ ଟିକେ କରି ମିଷ୍ଟେକ୍ ହେଲା ବୋଲେ କିନଁ ପୁରା ଅନ୍ କର୍ଦିସି ଆମରେ ସବୁ ଜିନିଷ୍କେ ନେଇକରି ବ ବୋଲି କାଟି ପାର୍ବ ତମେ ଜାଣା ହେଲେ ବିଲ୍ କାଟି ପାର୍ବ ହେ ପେପର୍ରେ ତମେ ସାଧାରଣତଃ ଜାଣ ହେଲେ ବିଲ୍ କାଟି ପାର୍ବ ସାଧାରଣ ଜିନିଷ୍କେ ବିଲ୍ ତମେ କାଟି ପାର୍ବ ସାଧାରଣ ଜିନିଷ୍କେ ବିଲ୍ ତାପରେ ଜାଣାକେ ହେଲେ କାଟି ପାର୍ବ ତାପରେ ଗୁଟେ ଚାର୍ଟ କରି କରି ଗୁଟେ ଡ୍ରଇଂଟେ କର୍ବ ନେ କାଟୁନ୍ ଜାଣା ହେଲେ ଭି କାଟୁନ୍ ହେଇ କରି କାଟ୍ବ ତାପରେ ଆମ ଇଣ୍ଡା ଏଭେଜି ଉଉଚ ଗୁଟେ କେଚ୍ପେନ୍ ରଙ୍ଗ କେଚ୍ପେନ୍ ରଙ୍ଗଉଚି ହେଥି ବୋଲି କାଟି କରି ପାର୍ବ ପେଣ୍ଟିଂ ତମେ ପେଣ୍ଟିଂ ବିଲ୍ କରିପାର୍ବ କେଚ୍ପେନ୍ ରଙ୍ଗ ନି ଦେଇକି ବୋଲି ପେଣ୍ଟିଂ ବିଲ୍ କରିପାର୍ବ ତାହେଲେ ଗାର୍ ଦେଇକରି କାଟ୍ବ କେଚ୍ପେନ୍ ଦେଇକରି ପେଣ୍ଟିଂରେ ବି ରଙ୍ଗ ଦେଇ ପାର୍ବ ପେଣ୍ଟିଂ ରଙ୍ଗ ବି ତଲାତା ରଚି ପାର୍ବ ଏନ୍ତା ଦିଶ୍ବା ପଢ଼ର ଲୋକ ଏନ୍ତା ଯଦି ରଚାବ ବଲେ